ବଲିଉଡ଼ ଚଳଚ୍ଚିତ୍ର ଭାରତର ଫ୍ୟାଶନ୍ ସୋକୁ ପ୍ରଭାବିତ କରୁଛି ଏଠାରେ ଭାରତରେ ଫ୍ୟାଶନ୍ ସୋ ର ଡିଜାଇନ୍ ଗରିବ ଝିଅ ବ୍ୟବହାର କରନ୍ତି ନାହିଁ ଆମର ବାବା ଭାରି ଡ୍ରେସ୍କୁ ଘୃଣା କରନ୍ତି କିନ୍ତୁ ମୋତେ କଭୀ ଖୁସି କଭୀ ଗମ ଚଳଚ୍ଚିତ୍ରର ପୋଷାକ ଶୈଳୀ ବହୁତ ପସନ୍ଦ ଲାଗେ ଏହି ଚଳଚ୍ଚିତ୍ରର ରାଣୀ ମୁଖାର୍ଜୀଙ୍କ ପୋଷାକ ମୁଁ ପିନ୍ଧିବାକୁ ଚେଷ୍ଟା କରୁଛି ଟଲିଉଡ଼ ଚଳଚ୍ଚିତ୍ର ଭାରତର ଫ୍ୟାଶନ୍ ସୋକୁ ପ୍ରଭାବିତ କରୁଛି ଏହିପରି ଭାରତର ଫ୍ୟାଶନ୍ ସୋର ଡିଜାଇନ୍ ବହୁତ ମନୋରମ ଅଟେ ଏଠାରେ ଡେଲିଭେରି ବୟ ରୋମିଓ ହିରୋଇନ ସୂର୍ୟମୟୀ ତାଙ୍କର ବି ଡ୍ରେସ୍ ଶୈଳୀ ବହୁତ ମନୋରମ ହୋଇଥାଏ ଏହିପରି ଡ୍ରେସ୍ ନୂତନ ପ୍ରକାର ବନାନ୍ତୁ ଯାହାକି ଆମେ ସମସ୍ତଙ୍କ ପରିବାର ସହିତ ବସିକି ଆମେ ଫିଲ୍ମ ଦେଖିପାରିବୁ ଆମ ବାପା ଭାଇ ଥିଲା ଆମେ ଏହି ଡ୍ରେସ୍କୁ ଦେଖିଲେ ଘୃଣା କରୁଛୁ ଲାଜ ଲାଗୁଛି ଆମେ ଏହିଠି ବସିକି ଦେଖିପାରୁନୁ ସମସ୍ତେ ଦେଖିପାରିବେ ଯେମିତି ସେହିଭଳି ନୂତନ ପ୍ରକାର ଡ୍ରେସ୍ ବନାନ୍ତୁ ଆମେ ସେଥିରେ ଉପକୃତ ହେବୁ